ଆମ ଘରେ ଗାଈପାଳନ କରାଯାଏ ଆଉ ଏଇଟା ଆମ ପାଇଁ ଗୋଟେ ଭଲ ଅଟେ ଏକରେ ଗୋଟେ ଗାଈ ରହିଲେ ଗୋଟେ ପରିବାର ପାଇଁ ଗୋଟେ ଭଲ ଅଟେ କାରଣ ଏଇଟା ଭଗବାନଙ୍କର ସେଇଟା ଅବଦାନ ସେଇଟା ପରିବାର କୌଣସି ଦୁଃଖ କାରଣ ହୋଇଥାଏ ତେଣୁ ତାହା ସହ ମଧ୍ୟ ଅଁ ଆମେ ଗାଈ ଦ୍ୱାରା ଆମ କ୍ଷୀର ଯେଉଁ ମିଳେ ଆମେ କ୍ଷୀରରୁ ମଧ୍ୟ ବିଭିନ୍ନପ୍ରକାର ସବୁ ଜିନିଷ ଛେନା ହେଲା ଦହି ହେଲା ତାକୁ ଆଣି ମଧ୍ୟ ଆମେ ତାକୁ ଗୋଟେ ବିକ୍ରି କରିପାରିବା ତାକୁ ଜୀବିକା ମଧ୍ୟ ଆମ ଘରେ ମଧ୍ୟ ଏଇଟା ଗୋଟେ କରାଯାଇପାରୁଛି ଆଉ ଏ ପଶୁପାଳନରେ ଏଇଥିରେ ଆମର ଗାଈର ଯେଉଁ କାମ କରିବାର ଯେଉଁ ଏଇଟା ଟିକିଏ କଷ୍ଟ ହେବ କିନ୍ତୁ ତୁମକୁ ନିଜକୁ ଗୋଟେ ଭଲ ଲାଗିବ ଏଇଟା କୌଣସିପ୍ରକାର ଗୋଟେ ଖରାପ ଲାଗିବାକୁ ନାଇଁ ଏଇଟା ମଧ୍ୟ ଆମ ଆୟର ମଧ୍ୟ ଗୋଟେ ଉତ୍ସ ଭାବେ ହେଇପାରେ